ଆପଣ କେବେ ଏପରି କିଛି ଆଙ୍କିଛନ୍ତି ଯାହାର ଗଭୀର ଅର୍ଥ କିମ୍ବା ମହତ୍ତ୍ୱ ଅଛି ବୋଲି ଆପଣ ପରେ ଅନୁଭବ କରିଥିଲେ ଆପଣ ମୋତେ ଏ ବିଷୟରେ କହିପାରିବେ କି ହଁ ମୁଁ ଯେତେବେଳେ ଥରେ ଆଙ୍କିଥିଲି ଲୋକମାନେ ବି ବହୁତ ପ୍ରଶଂସା କଲେ ଓ ବହୁତ ଲୋକ ବି ଅପ୍ରଶଂସା କଲେ କାହିଁକିନା ଘର ପରିସ୍ଥିତି ଦେଖିକିନା ଆମେ ଚିତ୍ର ଆଙ୍କି ଥିବାରୁ ବି ପଇସା ଆମକୁ ସଂଗ୍ରହ କରୁ ମାନେ ପଇସା ଆମକୁ ମିଳିଥାଏ ଚିତ୍ର ଆଙ୍କି ଥିବାରୁ ବି ମିଳିଥାଏ ଚିତ୍ର ଆଙ୍କି ଥିଲେ ପଇସା ବି ମିଳିଥାଏ ସେ ପଇସାରେ ଆମେ ପେଟ ବି ପୋଷିଥାଉପାରୁ ଲୋକମାନେ କେତେ ଲୋକମାନେ ମଧ୍ୟ ପ୍ରଶଂସା କରନ୍ତି ନାହିଁ କ'ଣ ଚିତ୍ର କଲେ କ'ଣ ମିଳିବ ଏମିତି ସେମିତି ଲୋକମାନେ ବି କୁହନ୍ତି ଯେ ସେସବୁ ମାଇଣ୍ଡକୁ ମାଇଣ୍ଡକୁ ନେବୁନି ଏମିତି ଚିତ୍ର ଆଙ୍କିଲେ ବି କେତେ କ'ଣ ଦରକାର ହୁଏ ପେନସିଲ୍ ବହୁତ ସାରା କିଛି ଦରକାର ହୁଏ ନା ଏମିତିକି ଚିତ୍ର ବି ଏତେ ସହଜ କାମ ନେଇ ଚିତ୍ର ବି କଲେ ଏମିତି ସେମିତି ମିଳିଯିବ କଷ୍ଟ ମେହନତ କଲେ ନା ଫଳ ମିଳେ ଆଉ ଲୋକମାନେ ବହୁତ ସାରା କଥା ବି କୁହନ୍ତି ଯେ ଚିତ୍ର ଆଙ୍କିଲୁ କ'ଣ ମିଳିଲା କ'ଣ ନାହିଁ ଏମିତି ସେମିତି ବି କହିଥାନ୍ତି ଯେ ଚିତ୍ର ମୁଁ ଆଙ୍କିଥିଲି ଲୋକମାନେ ବି ବହୁତ ପ୍ରଶଂସା ବି କଲେ ଯେନ୍ ମୁଁ ଚିତ୍ର ଆଙ୍କିଥିବାରୁ ମୋତେ ପଇସା ବି ମିଳିଥିଲା ଯେନ୍ ସବୁକିଛି ମିଳିଥିଲା ମୋତେ ଆହୁରି ଚିତ୍ର କରିବାକୁ ବି ମୋତେ ବହୁତ ଭଲ ବି ଲାଗେ ଆଉ ଥରେ ବି ଆଙ୍କି ବିଥିଲି ମୁଁ